ନମସ୍କାର କାଁ ହେଲା ନାଇଁ ଖେଲ୍ ତ ଖେଲ୍ ଖେଲ୍ ତ ହେବା ହେବା ଯେ ତୁମର ଛୁଆଟା କେନ୍ କେନ୍ ଖେଲ୍ ଜାନଶୁନ୍

ହଉ ତୁମେ ତୁମର୍ ଛୁଆକେ ଯଦି କରୁଛ ବେଲେ ଆମରି ଖେଲରେ ଭାଗ ଦେମୁଁ ଆରୁ

ସବୁ ଖେଲ୍ ହେବା ସବୁ ଖେଲ ମାନେ ହେବା ତ ସେଥିରେ ଜିନ୍ ଜିନଟା ତମର୍ ଛୁଆ ପସନ୍ଦ କରବେ ପଚରାମା ଆଉ ସେ ଖେଳମାନଙ୍କୁ ତାହାଙ୍କୁ ଦେମାଁ ହଁ ହଁ ହଁ ହଉ ପଚରାବ ଆରୁ ପଚରାମା ଆମେ ଆରୁ ଫିର୍ ବି ତାହାକୁ ଦେମାଁ ହଁ ଖାଇବା ପିଇବାର ଲାଗି ସବୁ କିଛି ଅଛି ଦିନେ ଇଏ ଅଛି ବେଲେ ନାସ୍ତା ଆକାରରେ ବିସ୍କୁଟ୍ ଅନେକ ପ୍ରକାର ଜିନିଷ୍ ମାନେ ଦିଆଯିବା ମିକ୍ସଚର୍ ବିସ୍କୁଟ୍ ଇତ୍ୟାଦି ସବୁ ଖାଇବାର ଲାଗି ପରା ଛୁଆମାନଙ୍କୁ ଦିଆଯିବା

ଡାଲି ଭାତ ଡାଲି ଭାତ ଡାଲି ଭାତ ଗଲା ଯଦି ଯ ହେଇପାରବା ଦେଖମାଁ

ହଁ ହଁ ଯଦି ବା ଖେଳ ଭଲ ହେବା ପ୍ରାଇଜ୍ ଅଛି ପ୍ରାଇଜ୍ ଅଛି ତିନିଟା ଫାଷ୍ଟ୍ ସେକେଣ୍ଡ୍ ଥାର୍ଡ଼ ତିନିଟା ପ୍ରାଇଜ୍ ଅଛି ଦିଆଯିବା ପ୍ରାଇଜ୍ କହିଁଲେ ବହିପତ୍ର ଦିଆଯିବା ହଁ ହଁ

ହଁ ସବୁ କିଛି ଅଛି ଦିଆଯିବା

ହାତୀ ଘୋଡ଼ା ନାଇଁ ସବୁ ସତର୍କରେ କରା ଯାଉଛି ସବୁ ସତର୍କରେ କରା ହେଉଛି କୌଣସି ଅସୁବିଧା ନେଇନ